ହ୍ୟାଲୋ ଆଜ୍ଞା ନମସ୍କାର ମୁଁ ଚିନ୍ମୟ ଜାନି ଗ୍ରାମ ପଣ୍ଡିକଟ ଗ୍ରାମ ପଞ୍ଚାୟତ ପଣ୍ଡିକଡ଼ ପୋଷ୍ଟ ଅଫିସ୍ ପଣ୍ଡିକଡ଼ ପାପଡ଼ହାଣ୍ଡି ବ୍ଲକ ନବରଙ୍ଗପୁର ଜିଲ୍ଲା ମୁଁ ଏହା କହିବାର ଉଦ୍ଦେଶ୍ୟ ଏହାକି ଯେ ନଗଦରେ ହୋଇଥିବା ଅର୍ଡ଼ରର ରସିଦ ଡାଉନଲୋଡ଼ କରିବାକୁ ପଡ଼ିବ ହେଲେ ସର୍ବପ୍ରଥମେ ମୁଁ ଆପଣଙ୍କ ଆଗରେ ନିବେଦନ ଏହା କରୁଛି କି ଯେ ମୁଁ ନଗଦରେ ଖାଦ୍ୟ ଡେଲିଭରି ଅର୍ଡ଼ର କରିଥିଲି

ପିକଅପ୍ ପାଇଁ ମଧ୍ୟ ଅର୍ଡ଼ର କରିଥିଲି କିନ୍ତୁ ଏହାର ପ୍ରତିରୂପଣ ଉଦ୍ଦେଶ୍ୟରେ ମୋତେ ସେହି ରସିଦର ନକଲ ଦରକାର ଏହା ମୋତେ ଆପ୍ କିମ୍ବା ୱେବସାଇଟ୍କୁ ଯାଇ ମୋର ଅର୍ଡ଼ର ବ୍ୟତୀତ ବିବରଣୀ ଯାଞ୍ଚ କରିବାକୁ ପଡ଼ିବ ଏବଂ ଅର୍ଡ଼ର ରସିଦ ଡାଉନଲୋଡ଼୍ କରିବାକୁ ପଡ଼ିବ କିନ୍ତୁ ଏହିସବୁ କରିବାକୁ କିଛି ଜରୁରୀ ସୂଚନା ଦରକାର ଯାହାକି ଏହି ଏହି ଅତୀତ ବିବରଣୀ ଯାଞ୍ଚ କରିବାକୁ କିଭଳି କରାଯାଏ କିଭଳି ଯାଞ୍ଚ କରାଯାଏ ତା' ବିଷୟରେ କିଛି ଜାଣିବାର ଅଛି ଯାହାଦ୍ୱାରାକି